ମୁଁ ରୋଷେଇ କଲାବେଳେ ମୋର ଶାଶୁ ପରିବା କାଟି ଦିଅନ୍ତି ମସଲା ବାଟନ୍ତି ମାଛ ଯୋଉଦିନ ଆସେ ମାଛ ବାର ବାରି ଦିନ ମାଛ କାଟନ୍ତି ସାଇଘର ଓଳା ଓଳି କରିଦିଅନ୍ତି ଶାଶୁ ଘର ଦ୍ୱାରା ଅଳା ଅଳି କରନ୍ତି ବାସନ ଧୋଇଦିଅନ୍ତି ପିଆଜ କାଟନ୍ତି ଝିଅ ବି ଘର ଓଳାଏ ଆଉ ରୋଷେଇ କଲାବେଳେ ଏହିସବୁ କାମରେ ମତେ ଏହି ଘରର ପରିବାର ମାନ ସାହାଯ୍ୟ କରନ୍ତି